ଗାଈ ଯେତେବେଳେ ପ୍ରଥମ ଗର୍ଭଧାରଣ କରେ ତା'ର ଆମେ ଟିକେ ଯତ୍ନ ନେଉ ତାକୁ ଟିକେ କେୟାର୍ ନେଉ ତାକୁ ଟିକେ ଖାଇବା ପିଇବା ଭଲ ମନ୍ଦ ଟିକେ ନେଉ ତା ଟିକେ ଭଲରେ ମାସ ଭଲମନ୍ଦ ଖାଇ ଦେଉ ଯେହେତୁ ସେ ମାଆ ହବନା ସୁସ୍ଥ ଟିକେ ରହିବ ଯେତେବେଳେ ସୁସ୍ଥ ସେ ଦଶ ମାସ ପରେ ଯେତେବେଳେ ଜନ୍ମ କରେ ଜନ୍ମ କରେ ତା'ର ଛୁଆଟିକୁ ଆମେ ଟିକେ ତା'ର ଯତ୍ନ ନେଉ ସେ ଜନ୍ମ ହଉ ତା ମାଆ ତା କଣ୍ଟା ଜିଭରେ ତାକୁ ଚାଟିକି ସଫା କରିଦିଏ ତା ଜିଭରେ ତା'ରଙ୍କର ଗୋଟେ ଏମିତି ଏନର୍ଜି ଆସି ଯାଇଥାଏ ତା ଛୁଆଙ୍କର ଆଉ ସାଙ୍ଗେ ସାଙ୍ଗେ ଏନର୍ଜି ଆସିଯାଏ ତା'ପରେ ଆମେ କ'ଣ କରୁ ସେ ଛୁ କଅଁଳ ବାଛୁରୀର କାନକୁ ଟିକେ ଫୁଙ୍କି ଦିଉ ଫୁଙ୍କି ଦେଲା ପରେ ସେ ତା ମାଆ ପାଖରୁ କ'ଣ କରୁ ଆମେ କ୍ଷୀର ଟିକେ ଆଣିକିରି ତା ମୁଣ୍ଡରେ ଘଷି ଦେଉଁ ତା'ପରେ ତାକୁ କିଛି ତାଟିଆ ଚାମୁଚରେ ବି ପିଇବା ପାଇଁ ଦେଉ ପିିଲା ପରେ ସେ ମାଆ ସିନା ଯେତେବେଳେ ଉଠେ ସେନ୍ତି ଉଠିଯାଏ ଚାଲି ଫେର୍ ପଡ଼ିଯାଏ ଫେର୍ ଉଠେ ପଡ଼ିଯାଏ ତାକୁ ବି ଆମେ ଟିକେ ଧରାଧରି କରୁ ଆଉ ଏମିତି ଯେ ଜର୍ଶି ଗାଈ ରଖିଛନ୍ତି ଆଜି ଜନ୍ମ କଲେ କାଲି କ୍ଷୀର ଇଏ କରୁଛନ୍ତି ଆମେ ଜର୍ଶି ଗାଈ ରଖିଛୁ ଏକୋଇଶି ଦିନ ପର୍ଯ୍ୟନ୍ତ ତା'ର ମାଆ କତିରେ ଖାଇବାକୁ ମାସେ ଖାଇବ ତା'ପରେ ଆମେ ଆଣିକିରି ତା'ର କ୍ଷୀର ଖାଇବ ଆଉ